ମୁଁ ଯାତ୍ରା କହିଲେ ମୋ ପରିବାର ସହିତ ଯିବା ପାଇଁ ସବୁଠୁ ବେଶୀ ଖୁସି ଅନୁଭବ କରେ ଆଉ ଏଇଥିପାଇଁ ଯିବା ପାଇଁ ଚାହେଁ ମୋର ସମ୍ପୂର୍ଣ୍ଣ ପରିବାର ନେଇକି ଗଲେ ମୋତେ ଲାଗେ ମୁଁ ସମ୍ପୂର୍ଣ୍ଣ ବୋଲି ସମ୍ପୂର୍ଣ୍ଣ ତା ଆସେ ନିଜ ପରିବାରରୁ ମୋର ସ୍ୱାମୀ ମୋର ବାପା ମା' ମୋ ପିଲା ମୋ ଶାଶୁ ଶ୍ୱଶୁର ତ ସମସ୍ତେ ଅଛନ୍ତି ତେଣୁ ତ ସମସ୍ତଙ୍କୁ ଛାଡ଼ିକି ମୁଁ କେମିତି ଖୁସିରେ ବୁଲିବାକୁ ପଳାଇବି ମୋ ସହିତ ସେମାନେ ବି ମୋ ଖୁସିକୁ ସହିତ ଭାଗ ବସାଇବେ ନା ମ ଆମେ ସବୁ ଯଦି ମିଶିକି ଖୁସିକୁ ସେୟାର୍ କରିବୁ ବା ବାଣ୍ଟିବୁ ତ ଖୁସିଟା ବେଶୀ ବଢ଼ିଯିବ ଆଉ ସବୁଠୁ ବେଶୀ ତ ଗୋଟେ ମା' ହିସାବରେ କେବେ ତା'ପିଲାକୁ ଛାଡ଼ିକି ଶାନ୍ତିରେ ବୁଲିପାରିବନି ନା ତ ମା' ହିସାବରେ ମୁଁ ଆଗେ ମୋ ପିଲାକୁ ନେଇକି ମୁଁ ଯେଉଁଠି ବୁଲିବା ପାଇଁ ଯାଏ ଯାହା ଯେଉଁଥିପାଇଁ ବି ଯାଏ ମୁଁ ପିଲାକୁ ନେଇକି ଗଲେ ମୁଁ ଶାନ୍ତିରେ ଯାଇପାରିବି ଆଉ ନିଶ୍ଚିନ୍ତରେ କାହିଁକିନା ମୋ ପାଖରେ ସବୁଠୁ ବଡ଼ ଦାୟିତ୍ୱ ମୋ ପୁଅ ମୋ ପିଲା ତା'ପରେ ମୋର ପରିବାର ପ୍ରତି ମୋର କର୍ତ୍ତବ୍ୟ ଅଛି ମୋ ବୁଢ଼ା ବାପା ମା' ସେମାନଙ୍କୁ ନେଇକି ଯିବାର ଗୋଟେ ଅଲଗା ଶାନ୍ତି ଥାଏ ସେମାନଙ୍କ ଆଖିରେ ହସ ମନକୁ ବହୁତ ଶାନ୍ତି ଦିଏ କାହିଁକିନା ସେମାନେ ଯାହା ଆମ ପାଇଁ କରିଛନ୍ତି ତାଙ୍କ ଋଣ ତ ଆମେ କେବେ ସୁଝି ପାରିବୁନି ବାସ୍ ତାଙ୍କ ପାଇଁ କିଛି କରିକି ନିଜକୁ ଆମେ ଗୋଟିଏ ଠିକ୍ ଝିଅ ବା ଠିକ୍ ପୁଅ ବୋଲି ଭାବିପାରିବା କିଛିମାତ୍ରାରେ ବାପା ମା'ଙ୍କର ଆମେ ସୁଖର ସାଥି ହେଇପାରିଛେ ବୋଲି ବା ଦୁଃଖର ସାଥି ହେଇପାରିଛେ ବୋଲି ଜାଣିପାରିବା ଦ୍ୱିତୀୟ ହେଲା ଜୀବନସାଥୀ ଜୀବନସାଥୀ ବିନା ତ ତ କେବେ ବି କୌଣସି ଜିନିଷ ଆମେ ଆଗକୁ ବଢ଼ିପାରିବାନି କାହିଁକିନା ପୁଅ ତା'ବାଟରେ ଯିବ ବାପା ମା' ଦିନେ ହୁଏ ତ ଆମକୁ ଛାଡ଼ି ଚାଲିଯାଇପାରନ୍ତି କିନ୍ତୁ ଜୀବନସାଥୀ ଜୀବନ ଥିବା ଯାଏଁ ବି ଆମ ପାଖରେ ଥିବ ତେଣୁ ମୋ ପରିବାରକୁ ନନେଇ ଗଲେ ମୁଁ କେବେ ବି ସମ୍ପୂର୍ଣ୍ଣ ହେଇପାରିବିନି